ମୋର ପ୍ରିୟ ଅଭିନେତା ହେଉଛି ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ମୋତେ ସିଦ୍ଧାନ୍ତଙ୍କ ମହାପାତ୍ରଙ୍କର ସବୁ ମୁଭି ମୋତେ ବହୁତ ଭଲ ଲାଗିଥାଏ ଆଉ କହିବାକୁ ଗଲେ ତାଙ୍କର ସନ୍ତାନ ମୁଭିଟା ମୋତେ ବହୁତ ମାଆ କ୍ୟାରେକ୍ଟର ଆଉ ମାଆ ପରି କ୍ୟାରେକ୍ଟର ମୋତେ ବହୁତ ଭଲ ଲାଗିଥାଏ ସନ୍ତାନ ଗୋଟେ ମୁଭି ଅଛି ଫିଲ୍ମଟେ ଅଛି ସେ ମୁଭିଟା ମତେ ବହୁତ ଭଲ ଲାଗିଥାଏ ସିଏ ତାଙ୍କ ମାଆଙ୍କ ପାଇଁ ବହୁତ କଷ୍ଟ ବି ସହିଛନ୍ତି ତାଙ୍କ ମାଆ ମରିଗଲା ପରେ ଆଙ୍କୁ ବି ମାଆ କିନ୍ତୁ ତାଙ୍କ ମାଆ ଫାଷ୍ଟ ଫାଷ୍ଟେ ତାଙ୍କୁ ବହୁତ କଷ୍ଟ ଦଉଥିଲେ ତା'ପରେ ଯେତେବେଳେ ଜାଣିଲେ ସେ ମୋ ପରା ମାନେ ବହୁତ ଭଲ ମାନେ ଭଲ ସନ୍ତାନ ସିଏ ମୋ ମାନେ ମୋ ପୁଅ ଠାରୁ ବି ଅଧିକ ତ ମୋ ପାଇଁ ଜୀବନ ଦେଇଦେଉଛି ସେଥିପାଇଁ ସେ ବହୁ ମୋତେ ବହୁତ ଭଲ ଲାଗନ୍ତି ସିଦ୍ଧାନ୍ତ ମହାପାତ୍ର ତାଙ୍କ ସବୁ ଅଭିନୟ ବି ମୋତେ ବହୁତ ଭଲ ଲାଗେ ଓ ତାଙ୍କ ଷ୍ଟାଇଲ୍ ତାଙ୍କ ଅଭିନୟ ମୋତେ ସବୁ ବହୁତ ଭଲ ଲାଗେ